ମୋତେ ବହୁତ ଭଲ ଲାଗେ ଆମ ଗାଁମାନଙ୍କ ପିଲାମାନଙ୍କ ସହିତ ମିଶି ମଉଜ ମଜଲିସ୍ କରିବା ଓ ମୁଁ ଭ୍ରମଣ କରିବାକୁ ଆମେ ପାଖ ଗାଁର ଏକ ବଜାରକୁ ଯାଉ ସେଇଠି କିଛି ଇଏ ମଉଜ ମଜଲିସ୍ କରି ଫେରେ ଘର ଗାଁକୁ ଫେରି ଫେରିଆସୁ ଆସିବା ଦ୍ୱାରା ଗାଁରେ ବି ବସୁ ବସି କିଛି ଖେଳକୁଦ ଆରମ୍ଭ କରୁ ଆରମ୍ଭ କରିସାରିଲା ପରେ ତାସ ପଶା ଆଉ ଟିଭିରେ ଦେଉଥିବା ସିରିଏଲ୍ ଗୁଡ଼ିକ ବସି ଦେଖିବାକୁ ଭଲପାଉ ଭଲ ପାଇବା ଦ୍ୱାରା ଆମମାନଙ୍କ ଭିତରେ ସୁସମ୍ପର୍କ ସ୍ଥାପନ ହୁଏ ଇଏ ହେବା ଦ୍ୱାରା ଆମେ ବହୁତ ଖୁସିରେ ରହୁ ପରସ୍ପର ଭିତରେ ଥିବା ଦ୍ଵନ୍ଦ ଅପନ୍ଦିନ୍ଦାକୁ ଆମେ ସବୁବେଳେ ହଟାଇବାକୁ ଚେଷ୍ଟା କରୁ